ମୁଁ ଜଣେ ଚାଷୀ ଅଟେ ଆଉ ମୁଁ ସଦାସର୍ବଦା ଚାଷ ଉପରେ ବେଶୀ ଗୁରୁତ୍ଵ ଦିଏ କେମିତି ଅଧିକରୁ ଅଧିକ ଲାଭ ହେବ ତତ୍ ସହିତ ଅଧିକ ଦୁଇପଇସା ଲାଭ ହେବ ମୋ ପିଲା ଛୁଆ କେମିତି ଭଲରେ ଖାଇବେ ସେ ଉପରେ ବେଶୀ ଗୁରୁତ୍ଵ ଦିଏ ତତ୍ ସହିତ ଶିକ୍ଷା ଯେଉଁଟାକି ମୋ ପିଲା ମାନେ ଭଲ ପଢ଼ିବେ ତା ସହିତ ସ୍ୱାସ୍ଥ୍ୟ କେମତି ସଦାସର୍ବଦା ନିରୋଗ ରହିବେ ସେ ପ୍ରତି ବେଶୀ ଗୁରୁତ୍ଵ ଦିଏ ଆଉ ସଦାସର୍ବଦା ମୁଁ ପରିଶ୍ରମରେ ବେଶୀ ଗୁରୁତ୍ଵ ଦିଏ